କୃଷି ବା ଚାଷୀ ହେଉଛିି ଆମ ଦେଶର ଗୋଟେ ପ୍ରଧାନ ବ୍ୟକ୍ତି ଯାହା ଯିଏକି ଆମମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ ସେ ଆମକୁ ସବୁବେଳେ ଖାଦ୍ୟ ଯୋଗାଇ ଥାଏ ଏବଂ କୃ କୃଷକଙ୍କମାନଙ୍କ ପାଇଁ ଆମେ ଆମର ଜୀବନଯାପନ ଭଲ ଭାବରେ କରିପାରୁଛୁଁ କାହିଁକିନା ସେମାନେ କେତେ କଷ୍ଟ ସହି ଆମକୁ ସେମାନେ କେତେ କଷ୍ଟ ସହି ଫସଲ ଉତ୍ପାଦନ କରୁଛନ୍ତି ଓ ସମସ୍ତଙ୍କ ପାଖକୁ ପଠାଉଛନ୍ତି ତାଙ୍କ ପାଇଁ ଆମେ ସମସ୍ତେ ଆହାର ଭୋଜନ କରିପାରୁଛୁଁ ଏବଂ ଦେଖିବାକୁ ଗଲେ କୃଷକ ଗୋଷ୍ଠୀ ସମୟ କୃଷ୍ଟି ବ୍ୟବସାୟ ବହୁ ଗୁଡ଼ାଏ ପ୍ରୋସିଜିଓର୍ ନେଇକି ଚାଲିଛି କିନ୍ତୁ ଦେଖନ୍ତୁ କୀଟପତଙ୍ଗ ପରିଚାଳନା ସଫଳତା ପାରମ୍ପାରିକ ଚାଷ ସହିତ ସେମାନେ ବହୁ ଗୁଡ଼ାଏ ଜିନିଷ ମଧ୍ୟ ଆମମାନଙ୍କ ପାଇଁ କହୁଛନ୍ତି